ହେଲୋ ହଁ ମୁଁ ସମରେସ ବେହେରା କହୁଥିଲି ପ୍ରିନ୍ସିପାଲ ଟିଚର ହାଇସ୍କୁଲ ଚାରମରା ହଁ କ'ଣ କହୁଥିଲେ ଅମିତ ବାବୁ କହୁଥିଲେ କି ହଁ କ'ଣ କହୁଥିଲି ହଁ ଜାଣିପାରିଲି କ'ଣ କହୁଥିଲେ କି କ'ଣ କହୁଥିଲେ କି ଆମର ତିନି ତାରିଖର ଗୋଟେ ଫଙ୍କସନ୍ ହେବାର ଅଛି ସେଇ ଫଙ୍କସନ ପାଇଁ କ'ଣ କ'ଣ ବ୍ୟବସ୍ଥା କିଛି ହେଲାନା ନାହିଁ ବ୍ୟବସ୍ଥା କିଛି ହେଲାନା ନାହିଁ କିଛି ଟେଣ୍ଟ୍ ବାଲା କିଛି ଲଗେଇଲେ ନା ନାହିଁ ଆଉ ଛୁଆମାନଙ୍କ କେମିତି ପ୍ରିପାରେସନ କେମିତି ଚାଲିଛି କ'ଣ ଆଚ୍ଛା ଆଉ ମୁଁ କହିବା ହେଲା ଯେ ସ୍କୁଲର ପରିସର ସାମ୍ନାରେ ଯୋଉ ଘାସଗୁଡ଼ାକ ଥିଲା ସେଇଟା ସଫା ହେଲା ନାହିଁ ଆଉ କ୍ଲାସରୁମର ସେ ଯୋଉ କ୍ଲାସରୁମର ଥିଲା ସେ କ୍ଲାସରୁମର ଟିକେ ସେ ଫ୍ୟାନ୍ଟା ଚାଲୁନଥିଲା ଆଉ ସେଇଟା ଟିକେ ସଫା କରିଦେବେ ଆଉ କ୍ଲାସରୁମର ସେ କବାଟଗୁଡ଼ାକ ରଙ୍ଗ ଟିକେ ହୋଇନଥିଲା ସେଇଟା ଟିକେ ମାନେ ପରିଷ୍କାର କରିଦେବେ ସେଇଟା କ'ଣ ସେ ଆଉ ଯୋଉ ସେଇ ଯୋଉ ପାଇଖାନା ପାଇଁ ଲେଡିଜ୍ ଯୋଉ ଟଏଲେଟ୍ ଥିଲା ସେଇ ପାଇଖାନାଟା ସଫା ହେଲା ନା ନାହିଁ ଆଉ କ'ଣ ଅସୁବିଧା କିଛି ହେଲେ କୁହନ୍ତୁ କ'ଣ ଅସୁବିଧା ଅଛି ଯଦି ମୁଁ କହିବି କ'ଣ ଲାଗିବ ନା କ'ଣ ଯଦି କରିବେ ନା ସେଇଟା ଫଣ୍ଡଟାତ ଆମ ସ୍କୁଲ ଫଣ୍ଡରୁୁ ହେବ ସେଇଟା ତ ଛାଡ଼ ସେ ପଇସା ତ ଆସିବ ସେଇଟା ଯାହା ଆସିବ ସ୍କୁଲ ଫଣ୍ଡରୁ ଆସିବ ଆଉ କିଛି ଯଦି ଅସୁବିଧା ସେଇ ଟେଣ୍ଟ ବାଲା କେତେ ଫଙ୍କସନଟା ହେବ ସେଇ ଟେଣ୍ଟ ବାଲା କେତେ କ'ଣ ପଇସା ପତ୍ରର ସେଇଟା କ'ଣ ପେମେଣ୍ଟ ହୋଇସାରିଛି ନାଇଁ ଦେବାକୁ ପଡ଼ିବ ନା ସେଇଟା କିଛି ଅବଗତ କିଛି ସେଇଟା ମୋତେ କେତେ ରିସିପ୍ଟ କେତେ ହେଲା କ'ଣ ମୋତେ ସେଇଟା ଅଫିସକୁ ଆସିକି ଦେବ ଆଚ୍ଛା ଆଚ୍ଛା କେତେ କ'ଣ ସେଇଟା କେତେ କ'ଣ ପଇସା ଅଛି ଆଚ୍ଛା ଆଚ୍ଛା ଆଉ ସେ ଯୋଉ ଛୁଆମାନଙ୍କ ପାଇଁ ଯୋଉ ଲଗାହୋଇଥିଲା ଏଣ୍ଟର କରାଯାଇଥିଲା ଆକ୍ୱାଗାର୍ଡ୍ଟା ପାଇଁ ସେ ଆକ୍ୱାଗାର୍ଡ୍ଟା ଏବେ ସେଇଟା ସଫା ହେଲାନା ଫିଲ୍ଟର ଚେଞ୍ଜ୍ ହେଲାନା ନାହିଁ ହଉ ସାର୍ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ

ଆଉ କ'ଣ ଅୁସୁବିଧା ଅଛି ଯଦି କୁହନ୍ତୁ ସେଇ କ'ଣ କହୁଥିଲି ସେଇ ଚକ୍ ସେଟା ସେ ଅଛି ନା ସେ ସରିଗଲାଣି ହଉ ଠିକ୍ ଅଛି ହଉ ଥ୍ୟାଙ୍କ ୟୁ ରହିଲି

ତିନିଟା ପଇଁଚାଳିଶ